ଗଛ ସାଧାରଣତଃ ଆମେ ଆମ୍ବ ଗଛ ପିଜୁଳି ଗଛ ଭଣ୍ଡା ଆଉ ଗଛ ପିଆଶାଳ ଗଛ ଦେବଦାରୁ ଗଛ ତା'ପରେ ପଣସ ଗଛ ଇତ୍ୟାଦି ସବୁ ଗଛ ଆମେ ଲଗାଇଥାନ୍ତୁ କିନ୍ତୁ ଗଛ ବଞ୍ଚାଇବା ବଞ୍ଚାଇବାର କଷ୍ଟ ନାହିଁ କିନ୍ତୁ ସେଥିରେ ଆମେ ଆମକୁ ଯତ୍ନ ନେବା ପାଇଁ ପଡ଼ିବ ବେଶିକାଲି ଗ୍ରୀଷ୍ମ ଆଉ ଶୀତ ଦିନରେ ଗ୍ରୀଷ୍ମ ଆଉ ଶୀତ ଦିନରେ କାହିଁକି ନା ବର୍ଷାର ଅଭାବ ପଡ଼ିଥାଏ ଏଥିପାଇଁ ଗଛ ବଞ୍ଚାଇବା ପାଇଁ ବହୁତ କଷ୍ଟ ଗ୍ରୀଷ୍ମ ଦିନେ ଆମକୁ ଗଛକୁ ଗଛକୁ ଡେଲି ପାଣି ଦେବାର ଅଛି ସଫାସୁତୁରା କରିବାର ଅଛି ସଫାସୁତୁରା କରିବାର ଅଛି ତା' ସହିତ ଆମେ ଖତ ସାର ଆଉ ପୋକ ପୋକ ପୋକ ନ ଖାଇବା ପାଇଁ ଆମେ କିଛି ସ୍ପ୍ରେ ମଧ୍ୟ କରିବା ପାଇଁ ଆମକୁ ପଡ଼ିବ ଆଉ ଶୀତ ଦିନେ ବି ସେ ଶୀତଦିନେ ବି ଆମକୁ ପାଣି ଦେବା ପାଇଁ ପଡ଼ିବ ତା'ସହିତ ଗୋରୁ ଗାଈ ଛେଳି ଯେମିତି ନ ଖାଇବା ପାଇଁ ନ ଖାଇପାରିବେ ତା'ମଧ୍ୟରୁ ଆମକୁ ଯତ୍ନ ନେବା ପାଇଁ ପଡ଼ିବ ସେଥିରୁ ବାଡ଼ ବାନ୍ଧିବା ପାଇଁ ପଡ଼ିବ ଗଛକୁ ଗଛକୁ ମଝିରେ ମଝିରେ ଖସେଇବାକୁ ପାଇଁ ପଡ଼ିବ ତାହାକୁ ଆଉ ଇତ୍ୟାଦି ସବୁ ଜୈବିକ ସାର ଦେବା ପାଇଁ ପଡ଼ିଥାଏ ଏଥିମଧ୍ୟରୁ ଆମ ଗଛ ଆମେ ବଞ୍ଚିବାର ସହଯୋଗ ହେଇଥାଏ